ମୁଁ ହେଉଛି ବୁନିମଣି ବେହେରା ବେତନଟି ବ୍ଲକ୍ର ବେତନଟି ବ୍ଲକ୍ର ପୁରିନ୍ଦା ପଞ୍ଚାୟତର ଅଧିବାସୀ ଅଟେ ଆମ ପଞ୍ଚାୟତରେ ସରପଞ୍ଚ ହେଉଛନ୍ତି ଚିତ୍ତ ଚୈତନ୍ ମାରାଣ୍ଡି ସେମାନେ ଆମ ପଞ୍ଚାୟତରେ ବହୁତ ସୁନ୍ଦର କାମ କରନ୍ତି ବହୁତ ଭାବରେ ସବୁ ସୁବିଧା କରିଦିଅନ୍ତି ଏବଂ ଆମକୁ ବିଧାୟକ ଭତ୍ତା କିମ୍ବା ବିଜୁ ପକ୍କାଘର ହଉ କି ବିଜୁଳି ହଉ କି ଗାଁର ରାସ୍ତାଘାଟ ହଉ ସବୁକିଛିରେ ଆମକୁ ବହୁତ ସୁନ୍ଦର ଯୋଗାଇ ଦିଅନ୍ତି ବହୁତ ସୁନ୍ଦର କାମ କରନ୍ତି ଆଉ ଆମ ସମସ୍ତ ଗରିବ ଆମ ପାଇଁ କାର୍ଡ଼୍ ମଧ୍ୟ କରିଦିଅନ୍ତି ଏବଂ ସମସ୍ତଙ୍କର କଥା ବୁଝନ୍ତି ଭଲଭାବରେ କାମ କାର୍ଯ୍ୟ କରନ୍ତି ପଞ୍ଚାୟତକୁ ଯେକୌଣସି କାମ ଆସିଲେ ସେମାନେ ଆମ ମାଧ୍ୟମରେ ଅନୁସୂଚିତ କରନ୍ତି ଏବଂ କାମକୁ କିପରି କରିବା ସେଇ ବିଷୟରେ ଆଲୋଚନା କରି କାମକୁ ଆଗକୁ ବଢ଼ାନ୍ତି କାମରେ ବହୁତ ସୁନ୍ଦର ମନଦେଇ ବହୁତ ଭଲଭାବରେ କାମକୁ ତୁଲାଇ ଥାଆନ୍ତି ଆମେ ଭାବୁଛେ ଆସନ୍ତା ଆସନ୍ତା ବର୍ଷ ଇଲେକ୍ସନ୍ରେ ଆମେ ଏହି ସରପଞ୍ଚକୁ ନିର୍ବାଚିତ କରି ଆମ ଗ୍ରାମପଞ୍ଚାୟତରେ ପୁଣିଥରେ ସରପଞ୍ଚ ଭାବରେ ରଖିବୁ